ବିଭିନ୍ନ ଜାଗାରେ ବିଭିନ୍ନ ଅସୁବିଧା ଥାଏ ସେହିପରି ଆମ ଗ୍ରାମରେ ମଧ୍ୟ ଅଛି ଯେପରିକି ଆମ ଗ୍ରାମରେ ସଡ଼କ ସୁବିଧା ନାହିଁ ଜଣେ କୁଆଡ଼େ କେହି ଯାଇପାରୁ ନାହାନ୍ତି ଜଣଙ୍କର କିଛି ସ୍ୱାସ୍ଥ୍ୟ ଖରାପ ହେଲେ ଅତି ଶୀଘ୍ର ଡାକ୍ତରଖାନା ଯାଇପାରୁନାହାନ୍ତି ଯାହାକି ସଡ଼କ ନଥିବାରୁ ତେଣୁ କରି କେତେକ ଲୋକ ଅଧା ରାସ୍ତାରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି ଏବଂ ଆମ ଆମ ରାସ୍ତାମାନଙ୍କରେ ଲାଇଟ୍ ନାହିଁ ରାତିରେ କୁଆଡ଼େ ଯିବ ଯିବାଆସିବା କରିହେଉନାହିଁ ଲାଇଟ୍ ନଥିବାରୁ ଲୋକମାନଙ୍କୁ ବହୁତ ଅସୁବିଧା ହେଉଛି ଏବଂ ଆମର ପ୍ରାଇମେରୀ ସ୍କୁଲ ଅଛି ପଞ୍ଚମ କ୍ଲାସ ପର୍ଯ୍ୟନ୍ତ ଏବଂ ସେଠାରେ ପିଲାମାନେ ପଞ୍ଚମ କ୍ଲାସ ପରେ ପଢ଼ିବା ପାଇଁ ଅନ୍ୟ ଗ୍ରାମକୁ ଯିବାକୁ ପଡ଼ୁଛି ଅନ୍ୟ ଗ୍ରାମକୁ ଯିବାପାଇଁ ସଡ଼କ ସୁବିଧା ନିହାତି ଦରକାର ସଡ଼କ ସୁବିଧା ନ ଥିବାରୁ ଆମ ଗ୍ରାମର ପିଲାମାନେ ଅନ୍ୟ ଗ୍ରାମକୁ ପଢ଼ିବା ଯାଇପାରୁନାହାନ୍ତି ଯାହାଦ୍ୱାରାକି ସେମାନେ ଅପରାଧ କରୁଛନ୍ତି ଏବଂ ସେମାନେ ଶିକ୍ଷିତ ହୋଇପାରୁନାହାନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ଅପରାଧ କରୁଛନ୍ତି ଏବଂ ଆମ ଗ୍ରାମରେ ବିଭିନ୍ନ ପ୍ରକାରର ନଳକୂପ କିମ୍ବା ପୋଖରୀ ନାହିଁ ସେଥିପାଇଁ ଲୋକମାନେ ପୋଖରୀ ନଥିବାରୁ ଚାଷ ବି କରିପାରୁନାହାନ୍ତି ନିଜର ଭରଣପୋଷଣ କରିପାରୁନାହାନ୍ତି ଏବଂ ବିଭିନ୍ନ ପ୍ରକାର ନଳକୂପ ନଥିବାରୁ ଆମକୁ ପିଇବାର ପାଣି ମିଳୁ ନାହିଁ ପରିଷ୍କାର ପାଣି ମିଳୁ ନାହିଁ ଯାହାଦ୍ୱାରା ଲୋକମାନେ ବହୁତ ରୋଗଗ୍ରାନ୍ତ ହେଉଛନ୍ତି ସେଥିପାଇଁ ଆମକୁ ବିଭିନ୍ନ ପ୍ରକାରର ନଳକୂପ କୂପ କରିବା ନିହାତି ଦରକାର